ଆମ ରାଜ୍ୟ ଓଡ଼ିଶାରେ ଲୋକମାନେ ମୁଖ୍ୟତଃ ଓଡ଼ିଆ ଭାଷା କହିଥାନ୍ତି ଲୋକମାନେ ଇଂରାଜୀ ଓ ହିନ୍ଦୀ ଭାଷା ଅପେକ୍ଷା ଓଡ଼ିଆକୁ ବହୁତ ସହଜ ବୋଲି ଭାବନ୍ତି ଓଡ଼ିଆ ଭାଷା ଦ୍ୱାରା ଛାତ୍ରଛାତ୍ରୀ ବହୁତ ଭଲ ଭାବରେ ପଢ଼ିଥାନ୍ତି ଓଡ଼ିଆ ଭାଷା ଦ୍ୱାରା ଛୋଟ ପିଲାଟି ମଧ୍ୟ ବହୁତ ଭଲ ପଢ଼ି ପରୀକ୍ଷାରେ ଭଲ ଫଳ କରିଛନ୍ତି ଅନ୍ୟ ରାଜ୍ୟରେ କିଏ ଇଂରାଜୀ ବହୁତ ଓ କିଏ ହିନ୍ଦୀ କହୁଛି ଆମ ରାଜ୍ୟ ଓଡ଼ିଶାକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟର ଓଡ଼ିଆକୁ କେହି ପଚାରୁ ନାହାନ୍ତି କିନ୍ତୁ ଆମ ଓଡ଼ିଶା ରାଜ୍ୟରେ ଓଡ଼ିଆ ହିଁ ପ୍ରଧାନ ଭାଷା ଶିକ୍ଷା କ୍ଷେତ୍ରରେ ମଧ୍ୟ ଓ ଓଡ଼ିଆ ଭାଷାର ଗୁରୁତ୍ୱ ଅଧିକ ଛାତ୍ରଛାତ୍ରୀମାନେ ଇଂରାଜୀ ଅପେକ୍ଷା ଓଡ଼ିଆ ପଢ଼ିବାକୁ ପସନ୍ଦ କରନ୍ତି ଇଂରାଜୀ ପଢ଼ିବାକୁ ପସନ୍ଦ କରୁନାହାନ୍ତି ଇଂରାଜୀ ପଢ଼ିବାକୁ ଡରୁଛନ୍ତି ମଧ୍ୟ ଆମ ରାଜ୍ୟରେ ରାଜ୍ୟରେ ଯଦି ଗୋଟିଏ ପିଲା ଇଂରାଜୀ ପରୀକ୍ଷାରେ ପରୀକ୍ଷାରେ ଇଂରାଜୀରେ ତିରିଶ ମାର୍କ୍ ଆଣିବ କିନ୍ତୁ ଓଡ଼ିଆରେ ନବେ ମାର୍କ୍ ଆଣିଥିବା ଆମ ଇଂରାଜୀ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷା ଏବେ ଉଚ୍ଚରେ ଯେ କହିଲେ ନ ସରେ ତେଣୁ ଆମ ରାଜ୍ୟରେ ଓଡ଼ିଆ ଭାଷାକୁ ମାତୃଭାଷା ବୋଲି କୁହନ୍ତି ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷା ବହୁତ ଉଚ୍ଚରେ ଓ ସମ୍ମାନ ମଧ୍ୟ ଓଡ଼ିଆ ଭାଷାକୁ ଦିଆଯାଏ